ମୋ ବଗିଚାରେ ଉତ୍ପାଦିତ ଫୁଲ ଏବଂ ଫଳ ଯାହାକି ମୋତେ ମୋ ଜୀବନ ଜୀବିକାରେ ସହଯୋଗ କରିଥାଏ ଅର୍ଥାତ୍ ବ୍ୟବସାୟ କ୍ଷେତ୍ରରେ ବିଶେଷ ଭାବେ ଯଦି ଆମେ ଫଳ ଉପରେ ଆଲୋକପାତ କରିବା ଅନେକ ମାତ୍ରାରେ ମୁଁ ପନିପରିବା ଚାଷ କରିଥାଏ ସେଇ ପନିପରିବାକୁ ନେଇ ମୁଁ ପାଖ ବଜାର ହାଟ ମଧ୍ୟରେ ନିଜ ବ୍ୟବସାୟ ଜାରି ରଖିଥାଏ ଯାହାଦେହରୁ ମୋର ଦୁଇ ପଇସା ରୋଜଗାର ହେଇଥାଏ ଏବଂ ମୋର ପରିବାର ଗୁଜୁରାଣ ମେଣ୍ଟାଇଥାଏ ଏବଂ ଯଦିଓ ଫୁଲ ଉପରକୁ ଯିବା ବିଶେଷ ଭାବେ ଫୁଲ ତ ଆମ ପରିବେଶ ପାଇଁ ସମାଜ ପାଇଁ ଏକ ସୌନ୍ଦର୍ଯ୍ୟର ଭିତ୍ତିଭୂମି ଧାରଣ କରିଥାଏ ତଥାପି ସେଇ ଫୁଲ ମଧ୍ୟରେ ମଧ୍ୟ ଯଦି ଜଣେ ଚାହିଁବ ସେ ବି ମଧ୍ୟ ତା ଜୀବନ ଜୀବିକାକୁ ସ୍ଥାନ ଦେଇପାରିବ ଫୁଲ ଜାତୀୟ ମଧ୍ୟରେ ଆମର ଗେଣ୍ଡୁ ଫୁଲ ହଉ ଗୋଲାପ ହଉ ଯାହାକି ବର୍ତ୍ତମାନ ବଜାର ମଧ୍ୟରେ ମାର୍କେଟ୍ ମଧ୍ୟରେ ଯାହାର ଚାହିଦା ରହିଛି ଆମର ଠାକୁରଙ୍କ ପୂଜାର୍ଚ୍ଚନା କ୍ଷେତ୍ରରେ ହେଉ ବା ଡେକୋରେସନ୍ କ୍ଷେତ୍ରରେ ସାଜ୍ଜସଜ୍ଜା କ୍ଷେତ୍ରରେ ଏହାର ବହୁଳ ମାତ୍ରାରେ ଆବଶ୍ୟକ ରହୁଛି ତେଣୁ ଫୁଲ ମଧ୍ୟ ଏକ ଜୀବନ ଜୀବିକାର ବ୍ୟବସାୟର ମାଧ୍ୟମ ସାଜିଛି କିନ୍ତୁ ମୁଁ ବିଶେଷ ଭାବେ ମୋ ବଗିଚାରେ ମୁଁ ଫଳକୁ ପନିପରିବାକୁ ପ୍ରାଧାନ୍ୟ ଦେଇଛି ସେସବୁକୁ ମୁଁ ବହୁଳ ମାତ୍ରାରେ କାର୍ଯ୍ୟଦକ୍ଷତା ସହ ନିଜ ଜୀବନ ଜୀବିକା ପାଇଁ ମାଧ୍ୟମ ବନାଇଛି ଅନେକ ପରିବା ସବୁଜ ପନିପରିବା ମୋ ବଗିଚାରେ ମୁଁ ଉତ୍ପାଦିତ କରିବା ସହ ମୋ ଜୀବନ ଜୀବିକାକୁ ସୁଖସ୍ୱାଚ୍ଛନ୍ଦ୍ୟର ସହ ପ୍ରତିପାଳିତ କରୁଛି